ରୋଷେଇ ଘରେ ବ୍ୟବହାର ହେଉଥିବା ଆମର ଜିନିଷ ହେଉଛି ଫର୍ବଷ ମସଲା ଗୁଣ୍ଡ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଧନିଆ ଜିରା ପାନ ମହୁରି ଏସବୁ ଆମେ ବ୍ୟବହାର କରୁ ପୋଦିନା ପତ୍ର ଭୁସଙ୍ଗ ପତ୍ର ଧନିଆ ପତ୍ର ଏସବୁ ଆମ ବଗିଚାରେ ଲଗା ହେଇଛିି ଆଉ ଧନିଆ ପତ୍ର ଭୃସଙ୍ଗ ପତ୍ର ଲଗା ହୋଇଛି ଥାଉ ଆମ ରୋଷେଇ ଘରେ ପରି ଧନିଆ ପାଉଡ଼ର୍ ଧନିଆ ପାଉଡ଼ର୍ ସୋରିଷ ଜିରା ଏସବୁ ରହିଛି ପାନମଧୁରୀ ପୋସ୍ତ ଲବଙ୍ଗ ସବୁର ରୋଷେଇ ଘରେ ବ୍ୟବହାର କରାଯାଏ ଲୁଣ ଧନିଆ ପାଉଡ଼ର୍ ଜିରା ପାଉଡ଼ର୍ ଏସବୁ ରୋଷେଇ ଘରେ ବ୍ୟବହାର କରାଯାଏ